ପଶୁପାଳନରେ କୃଷକମାନେ ସମ୍ମୁଖୀନ ହେଉଥିବା କିଛି ସାଧାରଣ ଆହ୍ୱାନ ହେଉଛି ଅ ସେମାନେ ତାଙ୍କ ପଶୁମାନଙ୍କ ପ୍ରତି ବହୁତି ହି ଭଲପାଇବା ଥାଏ ତାଙ୍କର ଯାହାଫଳରେ କି ସେମାନେ କୃଷକ କାର୍ଯ୍ୟକରି ମଧ୍ୟ ସେମାନଙ୍କର ଯତ୍ନ ନିଅନ୍ତି କୃଷିକାର୍ଯ୍ୟକରି ମଧ୍ୟ ସେମାନଙ୍କୁ ସେମାନେ କୃଷିକାର୍ଯ୍ୟରେ ବହୁତ ହି ସାହାଯ୍ୟ କରନ୍ତି ଯାହାଫଳରେ କି ହଳ ଅ କରିବା ଦ୍ୱାରା ହଳ ଲଙ୍ଗଳ ବୁଲେଇବାରେ ସାହାଯ୍ୟ ହୋଇଥାଏ କୃଷକମାନଙ୍କୁ ତ ସେମାନେ ତାଙ୍କର ବହୁତ ହି ଉପକାର ପାଇପାରନ୍ତି ଯଦି ସେ କୃଷକ ଦୂରକୁ କିଛିଦିନ ଦୂରକୁ ଚାଲି ଯାଇଥାଏ ତାହାଲେ ତା ଘରେଥିବା ଅଁ ସ୍ତ୍ରୀ ଓ ତାର ପିଲାଛୁଆ ମଧ୍ୟ ତାର ଯତ୍ନ ନିଅନ୍ତି ଏବଂ ଅ ସେମାନଙ୍କ କଥା ମଧ୍ୟ ସେମାନେ ପଶୁମାନେ ଶୁଣନ୍ତି ଯାହାଫଳରେ କି ତାଙ୍କୁ କିଛି ବି କଷ୍ଟ କରିବାକୁ ପଡ଼ି ନ ଥାଏ ପଶୁମାନେ ପଶୁମାନଙ୍କୁ ଆମେ ଏଁ ତାଙ୍କର ବେଳେବେଳେ ଖାଇବା ଆଉ ତାଙ୍କର ଖାଦ୍ୟପେୟ ଆଉ ତାଙ୍କର ଆ ପାଣି ପି ଖାଦ୍ୟପେୟ ପାଣି ଇତ୍ୟାଦି ଆମେ ଏ ଯତ୍ନ ନବା ଦରକାର କାରଣ ସେମାନଙ୍କ ଦେହ ଖରାପ ହୋଇଗଲେ ଆମକୁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ ଆଉ କଷ୍ଟ କରିବାକୁ ମଧ୍ୟ ପଡ଼ିଥାଏ